ମୁଁ ସବୁବେଳେ ଅନ୍ଲାଇନ୍ରେ ସାର୍ଟ ବା ପ୍ୟାଣ୍ଟ୍ ଯେଉଁଟା ମୁଁ ଅନଲାଇନ୍ କରେ କାହିଁକିନା ଅନଲାଇନ୍ରେ ବହୁତ ସୁନ୍ଦର ଡ୍ରେସ୍ଯାକ ଆସେ ସେଥିପାଇଁ ମୁଁ ଫ୍ଲିପକାର୍ଟ ୟୁଜ୍ କରୁଛି ଫ୍ଲିପକାର୍ଟ ରେ ଭଲ ରଙ୍ଗର ଡ୍ରେସ୍ ବି ଆସେ ସାର୍ଟ ବି ଆସେ ପ୍ୟାଣ୍ଟ ବି ଆସେ ସବୁ ଜିନିଷ ଭଲ ଆସେ ସେଥିପାଇଁ ମୁଁ ଫ୍ଲିପକାର୍ଟ ୟୁଜ୍ କରେ କାହିଁକିନା ଯଦି ମୁଁ କୌଣସି ସାର୍ଟ କିମ୍ବା ପ୍ୟାଣ୍ଟ ଯଦି ଅନଲାଇନ୍ କରିବାକୁ ଚାହୁଁଥିଲେ ମୁଁ ଫାଷ୍ଟ ଡାଟା ମୋବାଇଲ୍ର ଡାଟା ତ ଅନ୍ କରିବାକୁ ବାଧ୍ୟ ଡାଟା ଅନ୍ କରିସାରିଲା ପରେ ମୁଁ ଫ୍ଲିପକାର୍ଟକୁ ଯାଇକି ମୁଁ କ୍ଲିକ୍ କରେ ଫ୍ଲିପକାର୍ଟରେ କ୍ଲିକ୍ କରିସାରିଲା ପରେ ମୁଁ ଯେଉଁ ସାର୍ଟ କିମ୍ବା ପ୍ୟାଣ୍ଟ ଯେଉଁଟା ମୁଁ ଅନଲାଇନ୍ କରିବାକୁ ଚାହିଁ ମୁଁ ସେଇ ଟାଇପ୍ କରିଦିଏ ଟାଇପ୍ କଲା ପରେ ଯେଉଁ ସାର୍ଟ ଆସେ ଯେଉଁଟା ପସନ୍ଦ ଲାଗେ ଯେଉଁ କଲରର ମୋତେ ପସନ୍ଦ ଲାଗେ ମୁଁ ସେଇ ସାର୍ଟ କିମ୍ବା ପ୍ୟାଣ୍ଟରେ ମୁଁ କ୍ଲିକ୍ କରିକି ମୁଁ ଅନଲାଇନ୍ ଇଏ କରେ କାହିଁକିନା ସାଇଜ୍ ବି ସେଠି କ୍ଲିକ୍ କର କ୍ଲିିକ୍ କରି ସାରିଲା ପରେ ସେ ସାଇଜ୍ ବି ଦେଖାଏ କେଉଁ ସାଇଜ୍ ମୋର ମୁଁ ସେଇ ସାଇଜ୍ ବି ମୁଁ ଟାଇପ୍ କରେ ଟାଇପ୍ କରିସାରିଲା ପରେ ମୁଁ ଅଧିକାଂଶ ମୁଁ କ୍ୟାସ୍ ଅନ୍ ଡେଲିଭରିରେ ହିଁ ମୁଁ ଅନ୍ଲାଇନ୍ କରେ କାହିଁକିନା କ୍ୟାସ୍ ଅନ୍ ଡେଲିଭରିରେ ଟିକେ କିଛି ନାହିଁ ଯେ ପଇସାପତ୍ର ଯଦି କ୍ୟାସ୍ ଯଦି ନାହିଁ ମୁଁ କ୍ୟାସ୍ ଅନ୍ ଡେଲିଭରିରେ ହିଁ କରେ କାହିଁକିନା କ୍ୟାସ୍ ଅନ୍ ଡେଲିଭରିରେ ମୁଁ ସବୁବେଳେ ଅନଲାଇନ୍ କରୁଛି ସେଥିପାଇଁ ମୁଁ କ୍ୟାସ୍ ଅନ୍ ଡେଲିଭରିରେ ହିଁ କ୍ଲିକ୍ କରି ମୁଁ ମୁଁ ଅନଲାଇନ୍ ଇଏଟାକୁ ଫ୍ଲିପକାର୍ଟକୁ ମୁଁ ଇଏ କରେ କରିସାରିଲା ପରେ କ୍ୟାସ୍ ଅନ୍ ଡେଲିଭରି କ୍ଲିକ୍ କରିସାରିଲା ପରେ କନଫର୍ମ ହୁଏ କନଫର୍ମ ହେଲା ପରେ ଯାଇକି ହିଁ ମୋ ଅର୍ଡ଼ର କନଫର୍ମ ହେଲା ବୋଲି ମୁଁ ଜାଣେ ମୁଁ ସେଇ ହିସାବରେ ମୁଁ ଫ୍ଲିପକାର୍ଟ ବା ଅନଲାଇନ୍ରେ ମୁଁ ସାର୍ଟ କିମ୍ବା ପ୍ୟାଣ୍ଟ ମଗାଏ ଧନ୍ୟବାଦ